ଯେଉଁ ହାବେଲ୍ସ୍ର ମୁଁ ଇଣ୍ଡକ୍ସନ୍ କୁକର୍ଟା ଆଣିକି ବ୍ୟବହାର କରୁଥିଲି କିଛିଦିନି ଗଲାପରେ ସେ ଇଣ୍ଡକ୍ସନ୍ କୁକର୍ ଠିକ୍ସେ ଗରମ ହେଲାନି ତା ସୁଇଚ୍ ଗୁଡ଼ାକ ଖରାପ ହୋଇଗଲା ଠିକ୍ସେ ଇଲେକ୍ଟ୍ରିକ୍ ତା ପ୍ଲଗ୍ ଯେଉଁ ଗୁଡ଼ାକ ଅଛି ଏଇଟା ଚଡ଼ଚଡ଼ ହୋଇକି ମାନେ ମାନେ ସ୍ପାରକିଂ କରିକି ନଷ୍ଟ ହୋଇଗଲା ତେଣୁ ତଳ ଯେଉଁ ଢିଲା ଢିଲା ହେଉଛି ପାଣି ଯଦି ଆମେ ଶହେ ଦଶ ଡିଗ୍ରୀ ଦେଉଛେ ତାହେଲେ ସିଏ ହଟାତ ବନ୍ଦ ହୋଇଯାଉଛି କାହିଁକି ଟୁଁ ଟୁଁ ଟୁଁ ଟୁଁ ସାଉଣ୍ଡ ହେଉଛି ତେଣୁ ମୁଁ ଭାବୁଛି ବୋଧେ ଏଇ ଇଣ୍ଡକ୍ସନ କୁକର୍ଟା ମୋର ବହୁତ ଖରାପ ପଡ଼ିଲା ଅନ୍ୟ କମ୍ପାନିରୁ ଆଣିଥିଲେ ହୁଏତ ଭଲ ହୋଇପାରିଥାନ୍ତା